ସାର୍ ନମସ୍କାର ସାର୍ ଆପଣ ରାଜେଶ ସାର୍ କହୁଛନ୍ତି ସାର୍ ମୁଁ ଶାଲୁ କହୁଥିଲି ନାଇଁଥ କ୍ଲାସ୍ ରୁ ସାର୍ ମୁଁ ମୋର କ୍ୟାରିୟର ବିଷୟରେ ଟିକେ କଥା ହେବା ପାଇଁ ଚାହୁଁଥିଲି

ଆଜ୍ଞା ସାର୍ ମୁଁ ତ କରୁଛି ସାର୍ ଏଥର ଟିକେ ଭଲ ହେଇନି ଏକ୍ସାମ୍ ଆଉ ହଁ ସାର୍ ମୋର ଟିକେ ଫିଜିକାଲ୍ ସାଇନ୍ସ ହେଉନି ତ ଫିଜିକାଲ୍ ସାଇନ୍ସ ଆଉ ମେଥରେ ସାର୍ ଯାଉଛି ଟିଉସନ ସାର୍ ସାର୍ ସେତେ ଭଲ ପଢ଼ଉ ନାହାନ୍ତି ଫିଜିକାଲ୍ ସାଇନ୍ସ ସାର୍ ଏଇଟା ଆମର ବିକ୍ରମ୍ ସାର୍ ପଢ଼ଉଛନ୍ତି ମୁଁ ଶାଲୁ କହୁଥିଲି ନା ସାର୍ ଦେଖଉ ନାହାନ୍ତି କିଛି

ହଁ ସାର୍ ମେଥ୍ ତ ହେଇଯାଉଛି ଆଜ୍ଞା ସାର୍ ଆଜ୍ଞା ସାର୍ ସାର୍ କହିବେନି ବିକ୍ରମ ସାରଙ୍କୁ ମୁଁ ସାରଙ୍କ ନାଁ କହିଥିଲି କହିକି ଆଜ୍ଞା ସାର୍ ଆଜ୍ଞା ସାର୍ ଥ୍ୟାଙ୍କ ୟୁ